ଓଡ଼ିଶାର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟ ବହୁତ ଭଲ ସାଂସ୍କୃତିକର ସବୁ ପର୍ବପର୍ବାଣି ସମସ୍ତଙ୍କୁ ଭଲ ଲାଗେ ଆଗୁରୁ ଆଧୁନିକ ଯେଉଁ ହଉଥିଲା ପରମ୍ପରା ଆମେ ସେଇଟା ପାଳନ କରୁଛୁ ଧାର୍ମିକ କଥା ଧାର୍ମିକ କ୍ରୀଡ଼ା ସାଂସ୍କୃତିକ ଭାଷା ଇଭେଣ୍ଟ ଯାତ୍ରା ସବୁ ଆମକୁ ବହୁତ ଭଲ ଲାଗେ ସାଂସ୍କୃତିକ ଭାଷା ବୋଲେ ଯେଉଁ ଇତିହାସକୁ ଚାଳୁଛି ସାଂସ୍କୃତ ୱାର୍ଡ଼ ଯେଉଁ ଆମର ବ୍ରାହ୍ମଣମାନେ ପାଳନ କରୁଛନ୍ତି ବ୍ରାହ୍ମଣର ସବୁ ୱାର୍ଡ଼ ଭାଷା ସମସ୍ତେ କହିପାରୁନାହାନ୍ତି ସେମାନଙ୍କର ଭାଷା ସାଂସ୍କୃତିକ ଭାଷା ବହୁତ କଠିନ ସେଥିପାଇଁ ବହୁତ ଭଲ ଲାଗେ ଆମକୁ ଶୁଣିବାକୁ ଆଉ ଧାର୍ମିକ କ'ଣ ଧାର୍ମିକ ହେଉଛି ଆମର ଯେଉଁ ଧର୍ମ ଧର୍ମ ରେ ଆମେ କ'ଣ ପାଳନ କରିପାରୁ ଧର୍ମର ବିଷୟରେ ସବୁ କିଛି ଜଣାଥିବାର ଦରକାର ସେ ଆମ ଧାର୍ମିକର ଇଭେଣ୍ଟ କ୍ରୀଡ଼ା ସବୁ ହେଉଛି ଧାର୍ମିକ ଖେଳ ହେଉଛି କ'ଣ ଆମର ଯେଉଁ ଆମେ ଖେଳୁ କୁସ୍ତିଟା କୁସ୍ତି କବାଡ଼ି ଏସବୁ ଧାର୍ମିକ ଆମ ଖେଳୁ ପରମ୍ପରାରୁ ଚାଲିଛି ନାଟ ଯାତ୍ରା ବାଲିଯାତ୍ରା ଆମର ଇଭେଣ୍ଟ ହେଉଛି ବାଲିଯାତ୍ରା ଆଉ ଦୁର୍ଗା ପୂଜା କଳିଙ୍ଗ ମହୋତ୍ସବ ଆମେ ବାଲିଯାତ୍ରାରେ କ'ଣ କରୁ ଯାତ୍ରାରେ ବହୁତ ଲୋକ ଆସନ୍ତି ଯାତ୍ରା ଦେଖିକି ସମସ୍ତେ ମଜା କରୁଛନ୍ତି ଆଉ ଦୁର୍ଗା ପୂଜରେ କ'ଣ ଦୁର୍ଗା ପୂଜା ବୋଇଲେ ଆମ ଦେଶ ହିନ୍ଦୁର ବଡ଼ ପୂଜା ସେ ଦୁର୍ଗା ପୂଜାରେ କଲିକତାରେ ବଡ଼ ଠାକୁର ପେଣ୍ଡାଲ ସବୁ ତିଆରି ହୁଏ ପେଣ୍ଡାଲରେ କ'ଣ ହୁଏ ସମସ୍ତେ ଦେଶ ବିଦେଶର ଲୋକମାନେ ସେଇ ପୂଜା ଦେଖିବାକୁ ଯାଆନ୍ତି ଦେଖିବା ଯାଆନ୍ତି ତାଙ୍କର ଯେଉଁ ପେଣ୍ଡାଲ ତିଆରି ହେଉଛି ମାସ ଆଗୁରୁ ତିଆରି ହେଉଛି ଦୁର୍ଗା ପୂଜା ତାଙ୍କର ଆମର ଭାରତର ସବୁଠୁ ବଡ଼ ଦୁର୍ଗା ପୂଜା ସେଇଠି ହୁଏ ଦୁର୍ଗା ପୂଜାରେ ସେମାନେ ମାସେ ଦୁଇ ମାସ ଆଗୁରୁ ତିଆରି ଷ୍ଟାର୍ଟ କରି ଦେଉଛନ୍ତି ଆଉ ସବୁ ଦୋକାନୀ ସବୁ ଘର ସବୁ ସଜାପଡ଼ା ସବୁ ମାସେ ଆଗୁରୁ ଷ୍ଟାର୍ଟ କରିଦେଉଛନ୍ତି ତାପରେ ହେଉଛି ଦୁର୍ଗା ପୂଜା ସବୁଠୁ ବଡ଼ ପୂଜା ଆଉ ଏ ପୂଜା ମୁଁ ଦେଖିବାକୁ ମୁଁ ଗୋଟେ ଦିନ ଯାଇକି ଦେଖିଥିଲି ମୋତେ ଏଇ ପୂଜା ଦେଖିବାକୁ ଭାରି ଭଲ ଲାଗେ ଆମର ସେଇଠି ଦୁର୍ଗା ପୂଜାରେ ବହୁତ ପୂଜାଏ ଆଉ କଳିଙ୍ଗ ମହୋତ୍ସବ କଳିଙ୍ଗ ମହୋତ୍ସବରେ ଆମ ହିନ୍ଦୁର ବଡ଼ ଭଲ ମହୋତ୍ସବ ଏ ମହୋତ୍ସବରେ ଆମେ ବହୁତ ସାଂସ୍କୃତିକ ଐତିହାସିକ ଜିନିଷ ସବୁ ଦେଖିପାରୁ ସବୁ ଦେଖିବାରୁ ଆଉ ଆମକୁ ବହୁତ ବହୁତ ଭଲ ଲାଗେ ଏସବୁ ଦେଖିବାକୁ